ଆମେ ଲଙ୍ଗ୍ ଡ୍ରାଇଭ୍ରେ ପୁରୀ ଯାଇଥିଲୁ ଆମ ସ୍ୱାମୀ ଆଉ ପରିବାର ସହିତ ଯାଇଥିଲୁ ସେଇଠି ଶାଶୁ ଶ୍ୱଶୁର ଛୁଆ ପିଲା ନଣନ୍ଦ ଆଉ ଦିଅର ଦେଢ଼ଶୂର ସମସ୍ତେ ଯାଇଥିଲେ ତ ସେଇଠି ଆମେ ଖାଦ୍ୟ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଔଷଧ ସବୁ ନେଇଯାଇଥିଲୁ ମୁଁ ମୋ ସ୍ୱାମୀ ଆଉ ତାଙ୍କ ସାଙ୍ଗ ଯାଇଥିଲେ ବାଇକ୍ରେ ତ ସେମାନେ ଦି ଜଣ ଦି ଟା ହେଲମେଟ୍ ନେଇକି ଯାଇଥିଲେ ଛୋଟ ପିଲା ଥିଲେ ତ ସେଥିପାଇଁ ଆମେ ପାଣି ବଟଲ୍ ଧରିଥିଲୁ ଖାଦ୍ୟ ଧରିଥିଲୁ ଓ ସେଇଠି ବୁଲାବୁଲି କରି ସାରିଲା ପରେ ପୁରୀ ଦର୍ଶନ କରିସାରିଲା ପରେ ସମସ୍ତେ ଗୋଟେ ଜାଗାରେ ଯାଇକି ବସିକି ଖାଇଥିଲୁ ଆଉ ବାହାର ଜିନିଷ ତ ଯୋଉ ରେଟ୍ ସେଥିପାଇଁ ଆମେ ଘରୁ ନେଇଯାଇଥିଲୁ ଆମେ ସମସ୍ତେ ସିଟ୍ ବେଲ୍ଟ୍ ଲଗେଇକି ଯାଇଥିଲୁ ଆଉ ଗାଡ଼ି ଲାଇସେନ୍ସ୍ ଆଜିକାଲି ଯେମିତି ପ୍ରତ୍ୟେକ ଟ୍ରାଫିକ୍ରେ ଚେକ୍ ହେଉଛି ସେଥିପାଇଁ ଆମେ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ନେଇଯାଇଥିଲୁ ଯେହେତୁ ଛୋଟପିଲା ଥିଲେ ମାନଚିତ୍ର ତ ଆଜିକାଲି ଆଉ କେହି ନେଉନାହାନ୍ତି ସେଥିପାଇଁ ଆମେ ମୋବାଇଲ୍ରେ ସବୁ ଲୋକେସନ୍ ଦେଖିକି ଯାଇ ପହଞ୍ଚିଥିଲୁ ଜଗନ୍ନାଥ ଦର୍ଶନ କରିସାରିବା ପରେ ଶାଶୁ ଶ୍ୱଶୁର ବହୁତ ଖୁସି ହେଲେ ଆଉ ଛୁଆ ପିଲାଙ୍କର ବି ମନ ଖୁସି ହେଲା ଟିକେ ସମସ୍ତେ ବୁଲିବୁଲାକି ଆସିଲୁ ଭଲ ଲାଗିଲା ଲଙ୍ଗ୍ ଡ୍ରାଇଭ୍ରେ ଯାଇକି